ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁରରେ ଅଛି ଏହି ଚିକିତ୍ସାଳୟଟି ଜିଲ୍ଲାର ଅଧିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ବହୁମାତ୍ରାରେ ଏହା ବିଫଳ ଏଠାରେ ବହୁ ପ୍ରକାର ସୁବିଧା ଉପଲବ୍ଧ ନାହିଁ ଏହା ଜିଲ୍ଲାର ସମସ୍ତ ଲୋକମାନଙ୍କର ଆବଶ୍ୟକତା ମଧ୍ୟ ପୂରଣ କରିବାର ସମର୍ଥ ହେଉନାହିଁ ତା ଛଡ଼ା ଏସ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ପାଇଁ ଗୋଟେ ମେଡ଼ିକାଲ୍ କଲେଜ୍ର ମଧ୍ୟ ବ୍ୟବସ୍ଥା ନିହାତି ଆବଶ୍ୟକ ଏଠାରୁ ବହୁତ ବର୍ଷ ବହୁତ ଅଧିକ ପିଲା ମେଡ଼ିକାଲ୍ ଏକ୍ସାମ୍ରେ ଉତ୍ତୀର୍ଣ୍ଣ ହେଉଥିଲେ ମଧ୍ୟ ନିଜର ଗୋଟେ ମେଡ଼ିକାଲ୍ କଲେଜ୍ର ଅଭାବ ଯୋଗୁଁ ଲୋକ ପିଲାମାନେ ବାହାର ଯାଇ ପାଠ ପଢ଼ୁଛନ୍ତି ବା ବହୁତ ପିଲା ପାଠ ପଢ଼ିବାରେ ପଢ଼ିବାରୁ ବଞ୍ଚିତ ହେଉଛନ୍ତି ଜଗତସିଂହପୁର ଜିଲ୍ଲାରେ ଉପଖଣ୍ଡ ଚିକିତ୍ସାଳୟ ମଧ୍ୟ ବହୁତ ଗୁଡ଼ା ଅଛି ଏର ସମୟରେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଅଛି କିନ୍ତୁ ତାହା ମଧ୍ୟ ବହୁ ମାତ୍ରାରେ ବିଫଳ ବହୁତ ଗୁଡ଼େ ମେଡ଼ିସିନ୍ ଯୋଉଗୁଡ଼ାକ କି ଲୋକମାନଙ୍କ ପାଇଁ ଗରିବ ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରୁ ନାହିଁ କାରଣ ସେ ମେଡ଼ିସିନ୍ ଗୁଡ଼ିକର ବଜାର ଭ୍ୟାଲ୍ୟୁ ମଧ୍ୟ ଏମାନେ ଗୋଟେ ମାନେ ଇଏ କରିକି ତା'କୁ ବାହାରେ ବେପାର କରିଦେଉଛନ୍ତି କିନ୍ତୁ ସରକାରଙ୍କର ଏହି ବ୍ୟବସ୍ଥା ଭଲ ଥିଲେ ମଧ୍ୟ କର୍ପସନ୍ ଦୁନିଆରେ ଏହା କିଛି ମାତ୍ରାରେ ଲିଭିଯାଇଛି ଏବଂ ବିଫଳ ହୋଇଛିି